ମୁଁ ସାଧାରଣତଃ ବହି ପଢ଼ିବାକୁ ମୋତେ ବହୁତ ଭଲ ଲାଗିଥାଏ ଏବଂ ମୁଁ ଦୁଇ ତିନିଘଣ୍ଟା ସମୟ ନେଇଥାଏ ପଢ଼ିବା ପାଇଁ ଏବଂ ମୋର ସେମିତି ମାସିକ କି ସାପ୍ତାହିକ ସେମିତି କିଛି ଲକ୍ଷ୍ୟ ନଥାଏ ବହିକି ପାଠ ପଢ଼ିବା ପାଇଁ ତେଣୁ ମୋତେ ବହୁତ ଭଲ ଲାଗିଥାଏ କୌଣସି ଭଲ ଭଲ ପୁସ୍ତକ ପଢ଼ିବା ପାଇଁ ତେଣୁ ମୁଁ ସାଧାରଣତଃ ଦିନକୁ ଚାରି ପାଞ୍ଚ ଘଣ୍ଟା ସେ ବହିକି ପଢ଼ିଥାଏ